ଆମ ଅଞ୍ଚଲରେ ତାମାନେ ବିଜୁଲିର ବହୁତ ଅଭାବନୀୟ ତାର ମାନେ ଦୂର୍ଦଶା ଦେଖିବାକୁ ମିଲୁଛି ବିଦ୍ୟୁତ ବିଜୁଲି ଯେଉଁଟାକି ଆମର ପ୍ରାୟ ମନ ଇଚ୍ଛା ବିଜୁଲି କାର୍ଡ଼ ହଉଛି ମନ ଇଚ୍ଛା ଲାଇନ ଦଉଛନ୍ତି ଲାଇନର କାର୍ଯ୍ୟ ସଠିକ ତା'ର ମାନେ ସମ୍ପୂର୍ଣ୍ଣ ମିଳୁନାହାଁନ୍ତି ବେଶୀ କରି ଆମର ଖରା ଋତୁରେ ଗ୍ରୀଷ୍ମ ଋତୁରେ ତାମାନେ ବିଜୁଳିର ବିଜୁଳି ନଥିଲେ ବହୁତ ସମସ୍ୟାର ସମ୍ମୁଖୀନ ହବାକୁ ପଡ଼ୁଛି ଯେନ୍ଟାକି ଆମର ତାରମାନେ ବିଜୁଲିର ଅଭାବରୁ ତାମାନେ ଆମର ଯେଉଁ ପଙ୍ଖା ହେଲା କି ଆମର କୁଲର ହେଲା ଚଲେଇ ନ ପାର୍ ତାମାନେ ଚଲେଇ ନ ପାର୍ବା ତାମାନେ ବିଶ୍ରାମ ନେବାକୁ ବହୁତ ଅସୁବିଧା ହେବାକୁ ପଡ଼ୁଛି ଅନ୍ଧାରରେ ତାମାନେ ତାମାନେ ବହୁତ ତାମାନେ ଗରମରୁ ତାମାନେ ଆମର ବିଷାକ୍ତ କୀଟ ହଉ ସାପ ଘରକୁ ମଧ୍ୟ ଚାଲି ଆସୁଛନ୍ତି ଏବଂ ଘରର ଘର ପଶି ଆସି ତାମାନେ ଦଂଶନ ମଧ୍ୟ କରିଦଉଛନ୍ତି ତା ଦ୍ୱାରା କ'ଣ ହଉଛି ଆମର ତାମାନେ ଜୀବନ ମଧ୍ୟ ଚାଲି ଯାଉଛି ସେଥିପାଇଁ ଆମର ବିଜୁଲିର ବହୁତ ଅସୁବିଧା ହୁଏ ବିଜୁଲି ରେ ବିଜୁଳି ନଥିବାରୁ ନାହିଁ ନଥିବାର ତାର ମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ସେଥିପାଇଁ ଯେ ଆମେ ଅନୁରୋଧ କରୁଛୁ ଆମର ବିଜୁଲି ବିଭାଗକୁ ଯିଏ ତାମାନେ ଆମର ଲାଇନର ସୁବିଧା ଆମର ବିଜୁଲିର ସମସ୍ୟାକୁ ଦୂର କରି ସମ୍ପୂର୍ଣ୍ଣ ରୂପେ ବିଜୁଲି ଦେବାକୁ ଅନୁରୋଧ ଯେଉଁଟାକି ତାରମାନେ ସବୁ ପ୍ରକାର ସୁବିଧା ମିଲିପାରବା ଆଉ ତାମାନେ ବିଜୁଲିରେ ତାରମାନେ ଆମର ସବୁ ବିଜୁଲି ହେବା ଦ୍ୱାରା ଆମର ତାମାନେ ଯେଉଁଦିନଠୁ ବିଜୁଲି ହେଇଛି ସେଇଦିନଠୁ ଆମର ତାମାନେ ଭାରତ ବର୍ଷରେ ସାରା ଦେଶରେ ତାମାନେ ତାମାନେ ରାତି ମଧ୍ୟ ଦିନ ଭଲିଆ ଲାଗୁଛି ବିଜୁଲି ଏକ ବହୁତ ଭଲ ଜିନିଷ ଯେଉଁଟାକି ଆମର ଆମର ଜୀବନକୁ ତାମାନେ ପୂଜଲମୟ କରିଦେଇସି ଖାଲି ବିଜୁଲିର ବିଜୁଲି ନଥିଲେ ଘର ଅନ୍ଧକାର ଲାଗେ ଓ ତାମାନେ ବିଜୁଲି ବିନା ତାରମାନେ ଏମିତି ଲାଗେ ଜୀବନ ତାମାନେ ଅନ୍ଧାର ବିଜୁଳି ହେବା ଦିନଠୁ ତାମାନେ ଆମର ଏହି ପ୍ରକାର ଅସୁବିଧା ଚାଲିଛି ବିଜୁଳି ନଥିଲେ ଅନ୍ଧକାର ଲାଗେ ବିଜୁଳି ଥିଲେ ଯେପରି ଆମର ଜୀବନଟା ତାମାନେ ଆମର ଉଜ୍ଜଲମୟ ଜୀବନ ପରି ଲାଗେ ଏଇ ପ୍ରକାର ସୁବିଧା ଆମର ଜୀବନରେ ତାମାନେ ବିଜୁଲିରେ ତାରମାନେ ତାମାନେ ରହିଅଛି ସୁବିଧା